ମୁଁ ଯଦି କେବେ କୌଣସି ପହଁରା କାର୍ଯ୍ୟକ୍ରମରେ ଯୋଗ ଦେଇଥାଏ ତା'ହେଲେ ତା' ପାଞ୍ଚ ଛଅ ଦିନ ପୂର୍ବରୁ ମୁଁ ସେ ପ୍ରତି ଧ୍ୟାନରେ ମୋ' ଦେହକୁ ରଖିଥାଏ କାରଣ ଯେଉଁ ପହଁରାରେ ପହଁରିବାକୁ ହେଲେ ସେଥିପାଇଁ ଆମ ଦେହକୁ ହାଲୁକା ରଖିବାକୁ ପଡ଼ିଥିବ ପଡ଼ି ରଖିବାକୁ ପଡ଼ିବ କାରଣ ପାଣିରେ ଯେତେବେଳେ ଆମେ ପହଁରିବା ତା' ଯଦି ଆମ ବଡ଼ିର ଦେହର ଓଜନ ଅଧିକ ରହିବ ତା'ହେଲେ ଆମେ ପାଣିରେ ପହଁରି ପାରିବା ନାହିଁ ସେଥିପ୍ରତି ମୁଁ ପାଞ୍ଚ ଛଅ ଦିନ ପୂର୍ବରୁ ମୋର ଖାଇବାକୁ ମାନେ ନିୟନ୍ତ୍ରଣ କରିଥାଏ ମୁଁ ହାଲୁକା ଖାଦ୍ୟ ଫଳ କଦଳୀ ଖାଇଥାଏ ତା' ସହିତ ହାଲୁକା ଖାଦ୍ୟ ଯେମିତିକି ବ୍ରେଡ୍ ସୁଜି ଏହି ଜିନିଷ ମୁଁ ଖାଇଥାଏ କାରଣ ଏହିସବୁ ଜିନିଷ ଖାଇଲେ ମୋ' ଦେହ ହାଲୁକା ରହିଥାଏ ଏବଂ ମୋତେ ମଧ୍ୟ କୌଣସି ସମସ୍ୟାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ଯାହାଦ୍ଵାରା ମୁଁ ଆରାମରେ ମୁଁ ପହଁରିପାରିବି